କରାଟେ ହେଉଛି ମୋର ପ୍ରିୟ ମାର୍ଶାଲ ଆର୍ଟ ଏବଂ ମାର୍ଶାଲ ଆର୍ଟିଷ୍ଟ୍ ହେଉଛନ୍ତି ବୃସ୍ଲି କାହିଁକି ନା ତାଙ୍କ ପାଖରେ ବିଭିନ୍ନ ପ୍ରକାର କଳା ଅଛି ବିଭିନ୍ନ ପ୍ରକାର ଜଣାଅଛି କେମିତି କି ମାର୍ଶାଲ ଆର୍ଟ କ'ଣ କେମିତି ଆମେ ନୂଆ ନୂଆ କଳା ନୂଆ ନୂଆ ଶୈଳୀ ଶିଖିପାରିବା ତାଙ୍କର ବିଭିନ୍ନ ପ୍ରକାର କଳା ମୋତେ ବହୁତ ଆକୃଷ୍ଟ କରେ